ହୁଁ କ'ଣ ରାସନ୍ ବେପାର ସବୁ ଭଲ ଚାଲିଛି ଟି ହୁଁ ହୁଁ ବେପାର ମାନେ ଜବର ବେପାର ଚାଲିଛି ଆଉ କ'ଣ କରିବା ପିଣ୍ଡାରେ ବସି ଆମେ ଅନେଇଛୁ ମେଳ ଲାଗିଯାଉଛି ଆହୁରି ବେପାର ଚାଲୁଛି ହୁଁ ମୁଁ ଭାବୁଛି ଏଥର ପାଠ ପାଠ ପ୍ଲସ୍ ଟୁ ସାରିକିରି ଭାବୁଛି ରାସନ୍ ଦୋକାନଟେ ଖୋଲିବି ଆଉ କ'ଣ ଏଥି ନା ବେପାର ହେଉଛି ହୁଁ ବେପାର ଗ୍ରାହ ହଁ ଗ୍ରାହକ ସେମିତି ହେଉଛନ୍ତି ହୁଁ ଗୋଦାମ ମାଲ୍ ଆଉ ବେପାର ଅନୁମାନ ଭଲ ହେଉଛି ଅଧିକ ହେଉଛି ବର୍ଷିକା ଆମାଉଣ୍ଟ୍ ହଁ କୋଟି କି ଦୁଇ କୋଟିଠୁ କମ୍ ହେଉ ନ ଥିବ ହୁଁ ହୁଁ ହୁଁ ପଇସା ଗଣିବାକୁ ଲୋକ ରଖୁଛି ଆଉ ହୁଁ ବେପାର ସେମିତି ଚାଲିଛି ଆଉ ଚଲଉଛି କରୁ ହୁଁ ଆମର ସଉଦା ବି ସେ ହୁଁ ସେମିତି ଆଉ ହୁଁ ପ୍ରତି ଗ୍ରାହକ ୱାଇଜ୍ ଚିହ୍ନା ପରିଚୟ ହେଲେ ଦୁଇ ଟଙ୍କା କମ୍ ଚିହ୍ନା ପରିଚୟ ନ ରହିଲେ ଟଙ୍କାଟେ କମ୍ ହୁଁ ଫ୍ରି ରହୁଛି ତାପରେ ଗ୍ରାହକ ଅଧିକ ସାଙ୍ଗରେ ତାଙ୍କୁ ବୋନସ୍ ମିଳୁଛି ହୁଁ

ନା

ହୁଁ ଲୋକ ଦେଖୁଛନ୍ତି ଲୋକ ଲୋକ ସବୁ ଯାହା ଆରମ୍ଭ କରି ସଉଦା ଦରକାରେ ଆରମ୍ଭ କରି ପାନ ବିଡ଼ିଠୁ ଆରମ୍ଭ କରି ଗ୍ରସରୀ ସଉଦା ସହିତ ସବୁ ତ ରଖୁଛି ଆଉ ହୁଁ ଦେଖିଲେ ବାହାରୁ ଟଙ୍କା ଦୁଇ ଟଙ୍କା ଲେଖାଁ କମ୍ରେ ମିଳୁଛି ସବୁ ଜିନିଷ ଦୁଇ ଟଙ୍କାରେ କମ୍ ମିଳୁଛି ଲୋକ ନେବେ ତ ଯାହା ହେଲେ ବି ଚାହିଦା ବଢ଼ିବ ହୁଁ ୟା ପରେ ଭାବୁଛି ଆଉ କ'ଣ କରିବା ଏଇ ଦେଖିବା ଗ୍ରୋସରୀ ଦୋକାନଟା ଖୋଲିବା ହୁଁ ଭଲ ଲାଭ ହେବ ହୁଁ କହିବାକୁ ଗଲେ ମୋ ହୁଁ ହୁଁ ତା ଯୋଗୁ ରେଷ୍ଟ୍ ନେବା ଆଉ ହୁଁ ହୁଁ